ମୋ ପରିବାର କିପରି ସୁସ୍ଥ ଜୀବନ ଯାପନ କରିପାରିବେ ସେଥିପାଇଁ ମୁଁ ମୋ ବଗିଚାରେ ଭିନ୍ନ ଭିନ୍ନ ପ୍ରଜାତିର ପନିପରିବା ଲଗାଇଛି ଯାହାଦ୍ଵାରା ମୋ ପରିବାର ଅତ୍ୟନ୍ତ ସ୍ୱସ୍ଥ୍ୟ ଓ ଚିନ୍ତାଧାରା ତାଙ୍କର ଭଲ ରହୁଛି ମୁଁ ମୋ ବଗିଚାରେ ଫସଲ କରିବା ସମୟରେ କୌଣସି କେମିକାଲ ଯୁକ୍ତ ପର୍ଦାଥ ମିଶାଏ ନାହିଁ କାରଣ କେମିକାଲ ଯୁକ୍ତ ଜିନିଷ ମିଶାଇଲେ ସ୍ୱାସ୍ଥ୍ୟ ପାଇଁ ହାନିକାର ହୋଇଥାଏ କେମିକାଲ ଖାଦ୍ୟ ଖାଇ କେତେକ ଲୋକ ମୃତ୍ୟୁ ମୁଖରେ ପଡ଼ିସାରିଲେଣି ଯାହାଦ୍ଵାରା ତାଙ୍କ ପରିବାର ଲୋକ ବହୁତ ଦୁଃଖ ଦୁର୍ଦଶା ଦେଖି ସାରିଲେଣି ସେଥିପାଇଁ ମୁଁ ମୋ ଘର ବଗିଚାରେ ଗୋଟେ ଛୋଟ ପନିପରିବା ଚାଷ କରୁଛି ଯାହାଦ୍ଵାରା ମୋ ପରିବା ସୁସ୍ଥ ଜୀବନ ଯାପନ ବିତାଉଛନ୍ତି ଏବଂ ମୁଁ ସମସ୍ତଙ୍କୁ ମଧ୍ୟ ଜଣାଉଛି ଯେ ସେ ତାଙ୍କ ଘର ବଗିଚାରେ ଛୋଟ ଛୋଟ କିଛି ଗଛ ଲଗାଇ ଚାଷ କରିବା ପାଇଁ କାରଣ ଆଜିକାଲି କେମିକାଲ ଯୁକ୍ତ ଖାଦ୍ୟ ଅଧିକରୁ ଅଧିକ ପରିମାଣର ହୋଇଗଲାଣି ସେଥିପାଇଁ ସେମାନେ ସୁସ୍ଥ ଜୀବନ ଯାପନ ବିତେଇବାକୁ ଚାହୁଁଥିଲେ ତାଙ୍କ ବଗିଚାରେ କିଛି ଚାଷ କଲେ ତାଙ୍କ ଜୀବନ ସୁସ୍ଥମୟ ହେବ